ହଁ ମୋତେ ବହି ବ୍ୟତିତ ସମାଜ ସମ୍ବାଦ ଖବରକାଗଜ ମଧ୍ୟ ପଢ଼ିବାକୁ ଭଲ ଲାଗେ କାହିଁକି ନା ଦେଶ ବିଦେଶର ସବୁକିଛି କଥା ଖବରକାଗଜରେ ସ୍ପଷ୍ଟ ଭାବରେ ଲେଖା ହୋଇଥାଏ ସେଇଟା ମୋତେ ଭଲ ଲାଗେ ଏବଂ ସମାଜ ସମ୍ବାଦ କି ଯେକୌଣସି ଆମର ଖବରକାଗଜ ପତ୍ରିକାରେ ଆମର ଗୋଟେ ଥାଏ ଆମର ହେଉଛି ଆଜିକାର ଅନୁଚିନ୍ତା ସବୁ ଖବରକାଗଜ ଆଜି ପର୍ଯ୍ୟନ୍ତ ସେଟା ଲେଖୁଛନ୍ତି ସେଇଟା ପଢ଼ିବା ପାଇଁ ସେଇଟା ଅନୁଚିନ୍ତା ଯାହା ଥାଏ ସେଇଟା ମୋତେ ମୋଟିଭେସନାଲ୍ ଟିକେ ଦିଏ ଆମ ନିଜ ମନକୁ ନିଜ ମନୋବଳକୁ ସଦୃଢ଼ କରିବାରେ ସେଇଟା ଆମକୁ ବହୁତ ସପୋର୍ଟ କରନ୍ତି ସେଥିପାଇଁ ମୋତେ ସେଗୁଡ଼ା ଖବରକାଗଜ ପଢ଼ି ସେଗୁଡ଼ା ଜିନିଷ ପଢ଼ିକି ମୋତେ ବହୁତ ଇଣ୍ଟରେଷ୍ଟ୍ଟିଂ ଲାଗେ ସେ ଜିନିଷ ଉପରେ ଆଉ ଆମର ଖବର କହିଲେ ଦୁନିଆର ଦେଶ ବିଦେଶ କି ଆମ ଆଖପାଖରେ କ'ଣ ହେଉଛି କ'ଣ ନାଇଁ ସବୁ ଜିନିଷ ଆମେ ଜାଣିବାକୁ ପାଇଥାଉ ସେଥିପାଇଁ ଆମେ ଟିଭି ଅପେକ୍ଷା ଖବରକାଗଜର ଉପରେ ବେଶୀ ଆମେ ଫୋକସ୍ କରିଥାଉ ଟିଭି ରିଅଲ୍ ଜିନିଷ ଦେଖେଇବ କିନ୍ତୁ ଆମର ମୋଟିଭେସନାଲ୍ ସ୍ପିଚ୍ କିଛି ସେମିତି କିଛି ଦେଇନଥାଏ ଯୋଉଟାକି ଖବରକାଗଜରେ ଆମର ଦେଇଥାଏ ଆମର ନ୍ୟୁଜ୍ପେପର୍ ହେଉ କି ଯାହା ବି ଆମର ସମ୍ବାଦ ହେଉ ସମାଜ ହେଉ କି ଯାହା ବି ହେଇଥାଉ ସେଇଠାରେ ଆମର ମୋଟିଭେସନ୍ କିଛି ଦେଇଥାଏ ବୋଲି ଆମେ ତାକୁ ମୁଁ ପଢ଼ିବା ପାଇଁ ବେଶୀ ପସନ୍ଦ କରେ